ଆମ ଅଞ୍ଚଳରେ ମୁଖ୍ୟତଃ ଧାନଚାଷ ହେଇଥାଏ ଧାନରୁ ଲୋକମାନେ ହିଁ ତାଙ୍କ ପରିବାର ମେଣ୍ଟେଇ ଥାନ୍ତି ତେଣୁ କରି ଧାନଚାଷ କରିବା ପୂର୍ବରୁ ଲୋକମାନେ ପ୍ରଥମେ ଅକ୍ଷୟ ତୃତୀୟା କି ନେ ଭୂମିରେ ନେଇ ଏଁ ଯେଉଁ ପୂଜା କରିଥାଆନ୍ତି ଭୋଗରାଗ ଦେଇ ପୂଜା କରିଥାନ୍ତି ତାକୁ ତା'ପରେ ସେମାନେ ଧାନଚାଷ କରିବା ପୂର୍ବରୁ ପୁଣି ହଳ ଅନୁକୂଳ ଅଛି ଯେହେତୁ ସେମାନେ ନେଇକିନି ପ୍ରଥମେ ଚଉ ମା' ବିଲରେ ଭୋଗରାଗ ଦେଇ ଯେଉଁ ହଳ ଅନୁକୂଳ ଆରମ୍ଭ କରିଥାଆନ୍ତି ତାପରେ ଧାନ ବୁଣାବୁଣି କରନ୍ତି ତାପରେ ଅଛି ଧାନ ହେଇଯାଏ କଟାକୁଟୀ କରିକି ତାକୁ ଘରକୁ ସବୁ ନେଇକି ଆସନ୍ତି ଘରକୁ ନେଇକି ଆସିଲାବେଳେ ଗୋଟେ ଖଳାଥାଏ ଯାହାକୁ କୁହାଯାଆନ୍ତି ଓଡ଼ିଆରେ ତା' ମଝିରେ ଗୋଟେ ମଇ ପୋତାଯାଏ ସେହି ମଇ ପୋତିବା ଦିନ ସେଦିନ ପିଠା ପଣା ଖିରି କରି ସାହିପଡ଼ିଶା ସମସ୍ତଙ୍କୁ ଦେଇଥାନ୍ତି ଅର ପରିବାରର ଲୋକମାନେ ସମସ୍ତେ ଖାଇଥାନ୍ତି ଏହି ସବୁ ପର୍ବ ପାଳନ କରାଯାଇଥାଏ